ହ୍ୟାଲୋ ମନୁ ଭାଇ କେଉଁଠି ଅଛନ୍ତି ମୁଁ ଫୁଲବାଣୀରୁ ଏବେ ବାହାରୁଛି ବାଲିଗୁଡ଼ା ଯିବା ପାଇଁ ବାଲିଗୁଡ଼ାରୁ ମୁନିଗୁଡ଼ା ବସରେ ମୋତେ ଦରକାର ବସରେ ଯିବି ନଚେତ ତ ଗାଡ଼ି ନ ମିଳିଲେ ଅଟୋରେ ଯିବି ଗୋଟିଏ ଅଟୋ ଫଟ ଅଛନ୍ତି ସେଇଠି କେତେ କେତେ କେତେ ପଇସା ନେବେ ମୁଁ ଯିବା ପାଇଁ ମୁନିଗୁଡ଼ା ହଁ ହଁ ତାହେଲେ ଠିକ ଅଛି ସେମାନଙ୍କୁ କହିଦିଅନ୍ତୁ ମୁଁ ଏତେ ଏ ତିନି ଘଣ୍ଟା ଚାରି ଘଣ୍ଟା ଲାଗିବ ତ ବାଲିଗୁଡ଼ା ପହଞ୍ଚିବାକୁ ହଁ ତିନି ଘଣ୍ଟା ଚାରି ଘଣ୍ଟା ଲାଗିବ ବାଲିଗୁଡ଼ା ପହଞ୍ଚିବାକୁ ବାଲିଗୁଡ଼ା ପହଞ୍ଚିବା ପରେ ମୁଁ ସେ ଅଟୋ ଧରିବି ଅଟୋ କେତେ ପଇସା ନେବ ସେଇଟା ତାଙ୍କୁ ପଚାରି ଦିଅନ୍ତୁ ନହେଲେ ଆପଣଙ୍କ ଅଟୋ ଅଛନ୍ତି ବୋଲେ ମୋତେ ଟିକିଏ ସାହାଯ୍ୟ କରନ୍ତୁ ଛାଡ଼ି ଦିଅନ୍ତୁ ଆଜ୍ଞା ହେଉ ଠିକ ଅଛି ମୁଁ ସାଙ୍ଗେ ସାଙ୍ଗେ ବାହରୁଛି ଏବେ ପହଞ୍ଚିଲିଣି ମୁଁ ଗାଡ଼ି ଛାଡ଼ିଲାଣି ବାଲିଗୁଡ଼ାରେ ପହଞ୍ଚିବାକୁ ତିନି ଘଣ୍ଟା ସାଢ଼େ ତିନି ଘଣ୍ଟା ଲାଗିବ ମୋତେ ରାତି ଏଗାର ବାର ହୋଇଯିବ ମୋତେ ପହଞ୍ଚିଲା ବେଳକୁ ସେ ହଁ ହଁ ମୁଁ ଯିବି ଆଉ